ଯେଉଁମାନେ ବି ଓଡ଼ିଶାକୁ ପରିଦର୍ଶନ କରିବା ପାଇଁ ଆସନ୍ତି ସେମାନେ କିଛି ଟା ଅଲଗା ଜିନିଷ ଦେଖିବା ପାଇଁ ଆସନ୍ତି ଆଉ ପରିଦର୍ଶନ କରିବା ପାଇଁ ତ ସେମାନେ ବିଭିନ୍ନ ପ୍ରକାର ମାନେ ପର୍ଯ୍ୟଟନ ସ୍ଥଳୀ ଯାଆନ୍ତି ପୁରୀ କୋଣାର୍କ ତା'ପରେ ଆମର ରହିଲା ଯାହାକି ଉଦୟଗିରି ଖଣ୍ଡଗିରି ଆଉ ଏଇ ସବୁ ଜିନିଷ ବୁଲାବୁଲି କରନ୍ତି ତାପରେ କେନ୍ଦୁଝରରେ ରହିଲା ଆମର ବଡ଼ ଘାଘରା ସାନ ଘାଘରା ବଳଦେବଜୀଉ ମନ୍ଦିର ଏଇ ସବୁ ପିକ୍ନିକ୍ ସ୍ପଟ୍ ସବୁ ସେ ବୁଲା ବୁଲି କରନ୍ତି ତା ସହିତ ଯେଉଁଟା କି ଅଲଗା ଯେଉଁଟା କି ଆମର ଚିଲିକାରେ ସାତପଡ଼ାରେ ଯେଉଁଟା ଡଲଫିନ୍ ଯେଉଁଠି ଅଛି ସେଇଟା ଦେଖିବା ପାଇଁ ଆସନ୍ତି ତା'ପରେ ସୂର୍ଯ୍ୟୋଦୟ ମାନେ ଯେଉଁ କୋଣାର୍କରେ ସେମାନେ ରାତିରେ ରହିକି ସୂର୍ଯ୍ୟୋଦୟ ଦେଖନ୍ତି ଆଉ ଜଳ କ୍ରୀଡ଼ା ଯାହା ବି ହୁଏ ଆମର ପୁରୀରେ ସେ ପୁରୀରେ ହୁଏ ତା'ପରେ ଏହି ସବୁ ଜିନିଷ ଗୁଡ଼ାକ ଦେଖିବା ପାଇଁ ବାହାରୁ ବାହାରୁ ବହୁତ ମାନେ ଲୋକ ଆସନ୍ତି ରହିକି ସେମାନେ ସକାଳେ ଟାଇମ୍ରେ ଏ ସବୁ ଜିନିଷ ଦେଖିକି ଯାଆନ୍ତି ତାପରେ ନୌ ଚାଳନା କମ୍ପିଟିସନ୍ ବି ହୁଏ ଏଇ ଆମର କେନ୍ଦୁଝର ଜିଲ୍ଲା ଗୋଟିଏ ଗାଡ଼ିଆରେ ତ ସେମାନେ ସମସ୍ତେ ସମସ୍ତେ ସେ ସବୁ ଦେଖିବା ପାଇଁ ମଧ୍ୟ ଆସନ୍ତି